ସହରରୁ ଅନେକ ଦୂର ଗାଁରେ ରହୁଥିବା ଲୋକମାନଙ୍କ ପାଇଁ ଖେଳ ଏକ ବହୁତ ଉତ୍ତମ ମନୋରଞ୍ଜନ ଜିନିଷ ଅଟେ କାରଣ ସେମାନେ ମୋବାଇଲ ବା କମ୍ପ୍ୟୁଟର୍ ବା ଟେକ୍ନୋଲୋଜିରେ ବହୁତ ପଛରେ ଥାଆନ୍ତି ସେଥି ନିମନ୍ତେ ସେମାନେ ଆଉଟ୍ ଡୋର୍ ଖେଳ ଦେଖିବାର ପସନ୍ଦ କରନ୍ତି ସେଇମଧ୍ୟରୁ କିଛି ଖେଳ ହେଉଛି ଫୁଟବଲ୍ କ୍ରିକେଟ ହକି ଇତ୍ୟାଦି ସେମାନଙ୍କ ନିମନ୍ତେ ଆଉଟ୍ ଡୋର୍ ଖେଳ ବହୁତ ମନୋରଞ୍ଜନ ହୋଇଥାଏ ସେମାନେ ଯେମିତି କି ଛୋଟ ପିଲାରୁ ବଡ଼ ବୁଢ଼ା ଓ ବୁଢ଼ୀ ପର୍ଯ୍ୟନ୍ତ ଖେଳ ପ୍ରିୟ ଥାନ୍ତି କାରଣ ସେମାନଙ୍କ ପାଖରେ ମୋବାଇଲ ବ୍ୟବହାର କରିବା ପାଇଁ ମୋବାଇଲ ନଥାଏ ଅବା ଟେକ୍ନୋଲୋଜିରେ ମଧ୍ୟ ସେମାନେ ପଛରେ ଥାନ୍ତି କାରଣ ସେମାନେ ତାହା ପ୍ରତି ଆକର୍ଷିତ ହୁଅନ୍ତି ନାହିଁ ମାତ୍ର ଖେଳ ପ୍ରତି ବହୁତ ଆକର୍ଷିତ ହୁଅନ୍ତି ଆଉ ଯଦି ଦେଖିବା ସହରରେ ମ୍ୟାକ୍ସିମମ୍ ଲୋକମାନେ ଇଣ୍ଡୋର୍ ଗେମ୍ସରେ ବହୁତ ମନଯୋଗୀ ଥାଆନ୍ତି ସେମାନେ ଇଣ୍ଟରନେଟ୍ ଅବା ଟେକ୍ନୋଲୋଜିରେ ଗାଁରୁ ଆଗରେ ଥାଆନ୍ତି